ଭାରତର ବିଭିନ୍ନ ଭାଗ ମଧ୍ୟରେ ବିଭିନ୍ନ ପ୍ରକାର ଭାଷା ଅଛି ତା ମଧ୍ୟରୁ ଓଡ଼ିଆ ଭାଷା ଅନ୍ୟତମ ଆମ ଯେଉଁ ରାଜ୍ୟ ସବୁ ରହିଲା ଭାରତବର୍ଷ ଭିତରେ କିଛି ଭାଷାକୁ ସେମାନେ ଅଗ୍ରାଧିକାର ଦେଲେ ଓଡ଼ିଆ ଭାଷାକୁ ସେମାନଙ୍କର ଅଗ୍ରାଧିକାର ଦେଲେ ନାହିଁ କାରଣ କ'ଣ ଓଡ଼ିଆ ଲୋକମାନେ ଓଡ଼ିଶା ପାଇଁ ବେଶୀ ଆଗ୍ରହ ପ୍ରକାଶ କରି ଉତ୍ଥାପନ କରିପାରିଲେନି ତା ମଧ୍ୟରେ ଆମର ଯେମିତି ଆଡ଼ଭାଟାଇଜ୍ବି ହୁଏ ସେ ଜିନିଷଟା ଭାରତ ବର୍ଷ ଭିତରେ ପହଞ୍ଚିବା ପାଇଁ ସ୍ୱର ଉତ୍ତୋଳନ ହେଇପାରୁନାହିଁ ଭଲସେ ତା'ପରେ ଦେଖନ୍ତୁ ତାମିଲନାଡ଼ୁ ତାମିଲ ଭାଷା କେରଳରେ କେରଳ ଭାଷା ତେଲୁଗୁରେ ତେଲୁଗ ଭାଷା ୱେଷ୍ଟବେଙ୍ଗଲ୍ରେ ବଙ୍ଗଳା ଭାଷା ପଞ୍ଜାବରେ ପଞ୍ଜାବୀ ଭାଷା ଏଇ ଟାଇପ୍ର ସବୁ ଦେଶରେ ଏଇ ଟାଇପ୍ର ଭାଷା ସଂସ୍କୃତିକୁ ବହୁତ ଅଗ୍ରାଧିକାର ଅଛି ଆମେ କିନ୍ତୁ ଓଡ଼ିଆ ହେଇଁକିରି ଏତେ ଡେଭଲମେଣ୍ଟ୍ ଆଗକୁ ଯାଇ ପାରନ ସେଥିପାଇଁ ମୁଁ କୁହେ ଆମେ ବଢ଼ିଆ ଓଡ଼ିଶା ଆମର ବଢ଼ିଆ